ମୁଁ କୌଣସି ହିରୋ ସାଙ୍ଗରେ ଭେଟ ହେଲେ ମୁଁ ଫାଷ୍ଟ ଆଲୁ ଆର୍ଜୁନଙ୍କ ସାଙ୍ଗରେ କଥା ହେବାକୁ ବହୁତ ଇଚ୍ଛା କରେ କାରଣ ଆଲୁ ଆର୍ଜୁନ ମୋର ବହୁତ ଭଲ ଭଲ ଷ୍ଟାର ମୋତେ ବହୁତ ଭଲ ଲାଗେ ମୁ ଆଲ୍ଲୁ ଅର୍ଜୁନର ବହୁତ ବଡ଼ ଫ୍ୟାନ୍ କାରଣ ଆଲ୍ଲୁ ଅର୍ଜୁନର ଷ୍ଟାଇଲ ଲୁକ୍ ଆକ୍ସନ୍ ପିଟିବା ସବୁ ଏହିସବୁ ମତେ ବହୁତ ଭଲ ଲାଗୁଥାଏ କାରଣ ଆଲୁଅ ଅର୍ଜନ ସାଙ୍ଗରେ ମୋ ସାମ୍ନାସମ୍ନ ହେଲେ ମୁଁ ଆଲୁ ଅର୍ଜନକୁ କହିବି ଆପଣ ଏମିତି କରିବାକୁ କେତେ କଷ୍ଟ କହିଲେ ଆଉ କେତେ ବହୁତ ପରିଶ୍ରମ କରିକି ଆପଣ ଏତେ କଷ୍ଟ କେମିତି କରିପାରିଲ ମୁଁ ଏମିଚି ଫାଷ୍ଟ ଶନିବି ଆଲୁ ଆର୍ଜୁନଙ୍କ କହିବି ଆପଣ ଏମିତି ବଡ଼ି ଏମିତି ଲୁକ୍ ଏମିତି ଷ୍ଟାଇଲ ହେୟାରକଟ୍ ଏମିତି କେମିତି କରିପାରିଲେ କୁହନ୍ତୁ ମୁଁ ତା ଆଗେୟା କହିବି ମୁଁ ଫାଷ୍ଟ ତାହାପରେ ମୁଁ ଆଲୁ ଆର୍ଜୁନଙ୍କୁ କହିବି ଯେ ମୁଁ ଆପଣଙ୍କା ପରା ହେବାକୁ କ'ଣ କ'ଣ କହିବା ଉଚିତ ମତେ କହିବାକୁ ଇଚ୍ଛା ହେଇଥିବ ସେଥିପାଇଁ ମୋତେ ଆଲୁ ଆର୍ଜୁନକୁ ଦେଖିବାକୁ ବହୁତ ଦେଖିବାକୁ ବହୁତ ଇଚ୍ଛା ହୋଇଥାଏ କାରଣ ଆଲୁ ଆର୍ଜୁନ୍ ମୋର ବହୁତ ବିଗ୍ ଫ୍ୟାନ୍ ଆଇ ଆମ୍ ଆଲୁ ଆର୍ଜୁନଙ୍କ ବହୁତ୍ ବଡ଼ା ଫ୍ୟାନ୍